ହାଲୋ ଆପଣ ହୋଟେଲ୍ ଆଶୁତୋଷରୁ କହୁଛନ୍ତି ମୁଁ ସୁଭଦ୍ରା ମିଶ୍ର କହୁଛି ଡଗରପଡ଼ାରୁ ଆପଣ ଯେଉଁ ପଠାଇ ଥିଲେ ଖାଇବା ଚିଲି ଚିକେନ୍ ଆଉ ବିରିଆନୀ ବହୁତରେ ଟେଷ୍ଟି ଥିଲା ଆପଣ ଆଉଥରେ ମୋ ଆଡ଼୍ରେସେରେ ପଠାଇ ଦିଅନ୍ତୁ ଚିଲି ଚିକେନ୍ ବିରିଆନୀ ପଠାଇ ଦିଅନ୍ତୁ